ହଁ ଆପଣ ମାଆ ତାରିଣୀ ଟେଲର୍ସରୁ କହୁଛନ୍ତି କି ମୁଁ ଆମର ଆଗାମୀ ଦଶ ତାରିଖରେ ଗୋଟେ ମ୍ୟାରେଜ୍ ଅଛି ତ ଆମେ ଟିକିଏ ବ୍ଲାଉଜ୍ ଏବଂ ଡ୍ରେସ୍ ଏଗୁଡ଼ା ସବୁ ତିଆରି କରିବା ପାଇଁ ଅର୍ଡ଼ର ଦେଇଥାନ୍ତୁ ଆପଣଙ୍କ ଆଉ ଆପଣଙ୍କର ରେଟ୍ ସବୁ କହୁନାହାନ୍ତି ରେଟ୍ କହିଲେ ସିନା ଆମେ ଜାଣିବୁ ବ୍ଲାଉଜ୍ ଗୁଡ଼େ ବାର ପିସ୍ ଏବଂ ବଏଜ୍ ମାନଙ୍କ କୁର୍ତ୍ତା ଯେଉଁ ସେଇଟା ଗୋଟେ ଦଶ ପିସ୍ ଏବଂ ଗର୍ଲସମାନଙ୍କର ଯେଉଁ ସାଲୁଆର ପଞ୍ଜାବି ସେଇଟା ଗୋଟେ କୋଡ଼ିଏ ପିସ୍ ଆଉ ଏମିତି ସବୁ ସିଲେଇ କରିବୁ ଆପଣ କୁହନ୍ତୁ ରେଟ୍ କେମିତି ବ୍ଲାଉଜ ମାନଙ୍କର ରେଟ୍ କେମିତି ଆଉ ଡ଼ିଜାଇନ୍ଫିଜାଇନ୍ କଲେ ହୁଁ ହୁଁ ହଁ ଆପଣ ଡ଼ିଜାଇନ୍ କଲେ ନେଉଛନ୍ତି ଯେ ଡ଼ିଜାଇନରେ ଆଉ ସେମିତି କିଛି ମୋତିମାଳି ଏଗୁଡ଼ା ସବୁ ଦେଇକି ଡ଼ିଜାଇନ୍ କରିପାରିବେ ତ ହେଇଯିବ ଆଉ ମାନେ ହାଇଏଷ୍ଟ ହଁ ହାଇଏଷ୍ଟ ଡ଼ିଜାଇନର ପ୍ରାଇସ୍ ନାଇଁ ନାଇଁ ମାନେ ମାନେ ଗୋଟେ ଡ଼ିଜାଇନ୍ କଲି ତା'ର ପ୍ରାଇସ୍ ମାନେ କେତେ ମାନେ ହାଇଏଷ୍ଟଟା ତୁମର ଓହୋ ଆଉ ଆପଣଙ୍କୁ ଭଲ ଆସୁଛି ନା ଓହୋ ହୁଁ

ହୁଁ ହଁ ଯେ ଆପଣ ଆମର ଦଶ ତାରିଖରେ ମ୍ୟାରେଜ୍ ଅଛି ଆପଣଙ୍କୁ ଯଦି କାଲି ଆମେ ଯାଇକି ଅର୍ଡ଼ରଟା ଦେବୁ ତା'ହେଲେ ଆପଣ କେବେ କମ୍ପ୍ଲିଟ୍ କରିକି ଦେବେ ହଁ ଆମର ଟିକିଏ ବେଶୀ ଅର୍ଡ଼ର ଅଛି ନା ନଅ ତାରିଖ ନାହିଁ ଆଠ ତାରିଖ ରାତି ସୁଦ୍ଧା ଦେବାକୁ ଚେଷ୍ଟା କରନ୍ତୁ କାରଣ ପିଲାମାନେ ପିନ୍ଧିବେ ଯଦି ସ୍ଟିଚିଙ୍ଗ ଫିଚିଙ୍ଗ କେଉଁଠୁ କ'ଣ ମାନେ ଆଉ ଟିକିଏ ଦରକାର ହେଲା ଫୁଣି ଆଉଥରେ ଟିକିଏ କରିବୁ କି ନାହିଁ ହୁଁ ଆଉ ଯେଉଁ ବଏଜ୍ ମାନଙ୍କ କୁର୍ତ୍ତାର ରେଟ୍ ଫୁଣି କେମିତି କେତେ ଯେ ଆଜ୍ଞା

ଆଜ୍ଞା ହୁଁ ଆଉ ଝିଅମାନଙ୍କର ସାଲୁଆର ପଞ୍ଜାବି ନାଇଁ ଦେଖନ୍ତୁ ଆମର ଅକ୍ଚୁଆଲି ମେହେନ୍ଦୀ ପାଇଁ ଦରକାର ହଳଦୀ ପାଇଁ ବି ଦରକାର ତା'ପରେ ବାହାଘର ହେଲା ତ ସେଥିପାଇଁ କା ଆମର ଟିକିଏ ସେଇ ହିସାବରେ ଦରକାର ତ ହଳଦୀ ପାଇଁ ଆପଣ ୟେଲୋ ଆଉଟଫିଟ୍ ଗୋଟେ କରିଦିଅନ୍ତୁ ମେହେନ୍ଦୀ ପାଇଁକା ଗ୍ରୀନ୍ ଆଉଟଫିଟ୍ ଆଉ ମ୍ୟାରେଜରେ ଆମର ମାନେ ସମସ୍ତେ ରେଡ଼ ଆଉଟଫିଟ୍ ବଛା ହେଇଛି ତ ତ ସେଇ ହିସାବରେ ଆମକୁ ସିଲେଇବାର ଅଛି ଆପଣ ଯଦି ପାରୁଛନ୍ତି ତାହେଲେ ଆପଣମାନେ କପଡ଼ା ଆଣିକି କରନ୍ତୁ ଆମେ ଯାଇକି ମେଜରମେଣ୍ଟ ଦେଇ ଦେବୁ ହଁ ଆପଣ କପଡ଼ା ସେଇ ହିସାବରେ ଆମକୁ ଦରକାର ଆମେ ଖାଲି ମେଜରମେଣ୍ଟ ଗୁଡ଼ା ଯାଇକି ଦେଇଦେବୁ ଆପଣ କପଡ଼ା ଆଣନ୍ତୁ ଝିଅମାନଙ୍କ ପାଇଁ ଆଉ ବଏଜ୍ମାନଙ୍କର ବି ତ ସେମିତି ଆଉ ୟେଲୋ ଗ୍ରୀନ୍ ଆଉ ବଏଜ୍ମାନଙ୍କର ବ୍ଲାକ୍ ଅଛି ଆଉ ମ୍ୟାରେଜ୍ରେ ବ୍ଲାକ୍ ଆଜ୍ଞା ଆଜ୍ଞା ହଁ ହେଉ ଠିକ ଅଛି ମୁଁ ଆଜି ଆସିବୁ ଆଉ ଧନ୍ୟବାଦ